ସାର୍ ନମସ୍କାର ମୁଁ ବିନମ ମଲ୍ଲିକ କହୁଥିଲି ମୁଁ ନୁଆ ଗାଡ଼ି କିଣିବା ପାଇଁ ଆପଣଙ୍କୁ ପଇସା ଦେଇଥିଲି ମୋର କିଛି ବ୍ୟକ୍ତିଗତ କାମ ଥିବାରୁ ସେହି ପଇସାଟିକୁ ମୁଁ ଫେରସ୍ତ ପାଇବା ପାଇଁ ଚାହୁଁଅଛି ସେଥିପାଇଁ ମୋତେ ଆପଣ ବ୍ୟାଙ୍କ ଆକାଉଣ୍ଟରେ କିମ୍ବା ଫୋନ୍ ପେ' କିମ୍ବା ଗୁଗୁଲ ପେ'ରେ ମୋତେ ସେ ପଇସାଟିକୁ ଫେରେଇଲେ ଭଲ ହୁଅନ୍ତା